ଆଉ ବେଳେବେଳେ ବି ଅନଲାଇନରେ ଖେଳୁ ଯେତେବେଳେ ସାଙ୍ଗସାଥି ନଥାନ୍ତି ସେତେବେଳେ ମୁଁ ଅନଲାଇନରେ ଖେଳିଦିଏ ସାଙ୍ଗସାଥି ଥିଲାବେଳେ ଲୁଡ଼ୁରେ ବସିକି ଚାରି ପାଞ୍ଚ ଜଣ ବହୁତ ମଜା କରିକି ଖେଳୁ